ଆମ ଗ୍ରାମରେ କୃଷିକି ଉନ୍ନତ ଧରଣ କରିବାକୁ ତିନୋଟି ଚାରୋଟି ପାଞ୍ଚୋଟି ଗାଁକୁ ନେଇ ଗୋଟିଏ କୃଷି ସମବାୟ ସମିତି ଗଠନ କରାଯାଇଛି ସିଏ ଆମକୁ ବିହନ ଯୋଗେଇ ଦିଏ ଆଉ ବିହନ ଯୋଗେଇ ଦିଏ ଆଉ ତାର ସାର ଫାର ଯାହାକିଛି ଅଛି ସବୁ ଯୋଗେଇ ଦିଏ ଆମେ ନେଇ ଚାଷ କରୁ ଚାଷ ହେଲାପରେ ସେ ଆମଠାରୁ ଧାନ ବି କିଣିକି ନିଏ ସରକାରଙ୍କ ମୂଲ୍ୟ ଯାହା ସେଇଅନୁସାରେ ସେ ଆମକୁ ଦିଏ ଆଉ କୃଷି ଏଇଭଳି ଆମେ ସବୁ ଇଏ କରୁ ତାପରେ ଆସିଲା ଯୋଗା ଇଏ କୃଷି ଯୋଗାଣ ଷ୍ଟୋର୍ ହଁ ସିଏ ତାର ଧରିକି ଆମର ସାର ଫାର ଆମକୁ ସିଏ ଦିଅନ୍ତି କିଛି ଆମକୁ ମୂଲ୍ୟ କିଛି ଦେଇ ସେ ଆମକୁ ଦିଅନ୍ତି କୃଷକ ବଜାର ଆମର ଏଠି ନାହିଁ କୃଷକ ବଜାର ନାହିଁ କୃଷି ପର୍ଯ୍ୟଟନ କାର୍ଯ୍ୟ ହେଲେ ଆମ ମାନଙ୍କୁ ସେମାନେ ନିଅନ୍ତି ଆଉ ସେ ସେଠାରେ କୃଷକ ବାଉଁଶ ନିଅନ୍ତି ସେଠାରେ କୃଷକ କେମିତି ସବୁ କରୁଛନ୍ତି ତାକୁ ଆମକୁ ଶିଖାଇ ଦିଅନ୍ତି ସେଇଠୁ ଆମେ କିଛି ଶିଖିକି ଆସୁ ଆଉ କୃଷି ଠିକା ସେବା ଆମର ଏଠି ନାହିଁ